ଓଡ଼ିଆ ଭାଷା ହେଉଛି ମୋର ମାତୃଭାଷା ମାତୃଭାଷା ପ୍ରତ୍ୟେକ ମନୁଷ୍ୟର ପ୍ରିୟତମ ଉପାଦାନ ମନୁଷ୍ୟ ନିଜର ଜୀବନକୁ ଯେତିକି ଭଲ ପାଏ ମାତୃଭାଷାକୁ ମଧ୍ୟ ସେତିକି ଭଲ ପାଏ ଏବଂ ତାଠାରୁ ଅଧିକ ଭଲ ପାଏ ମଧ୍ୟ ମାତୃ ସମ୍ବନ୍ଧୀୟ ଭାଷା ବା ନିଜର ଜନ୍ମଭୂମି ସହିତ ସମ୍ବନ୍ଧିତ ଭାଷା ହିଁ ମାତୃଭାଷା ମାଆ ଯେପରି ସନ୍ତାନ ପକ୍ଷରେ ସବୁଠାରୁ ଆଦରଣୀୟ ଓ ବରଣୀୟ ହେବାର ଦେଖାଯାଏ ଅନୁରୂପ ଭାବେ ମାତୃଭାଷା ପ୍ରତ୍ୟେକ ମନୁଷ୍ୟ ପାଖରେ ଏକାନ୍ତ ଆଦରଣୀୟ ଓ ଗ୍ରହଣୀୟ ମନୁଷ୍ୟ ଅନ୍ୟ ସବୁ କିଛି ଜିନିଷକୁ ଛାଡ଼ି ରହିପାରେ ହେଲେ ମାତୃଭାଷାକୁ ନୁହେଁ